ଆମେ ଆମ ଜମିରେ ରାସାୟନିକ ସାର ପ୍ରୟୋଗ ନକରି ଗୋବର ଖତ ବା କମ୍ପୋଷ୍ଟ୍ ବ୍ୟବହାର କରୁ କାରଣ ଯାହା ଫଳରେ ଆକୁ ବ୍ୟବହାର କଲେ ମାଟିର ଉର୍ବରତା ବଢ଼ିଥାଏ ଆଉ ମାଟିରେ ଥିବା ଉପକାରୀ ଅଣୁଜୀବ ମାନେ ମଧ୍ୟ ସେଥିରେ ଫସଲ ହେବା ପାଇଁ ସାହାଯ୍ୟ କରନ୍ତି ଆଉ ଏହା ଫଳରେ ମଣିଷ ମାନେ ଏସବୁ ପନିପରିବା ଖାଇବା ଦ୍ଵାରା ତାଙ୍କର ଦେହ ସୁସ୍ଥ ରୁହେ କିନ୍ତୁ ରାସାୟନିକ ସାର ପ୍ରୟୋଗ କରିବା ଦ୍ଵାରା ମାଟିରେ ଥିବା ଉପକାରୀ ଅଣୁଜୀବ ମାନେ ମରିଯାଇଥାନ୍ତି ଆଉ ଏ ମାଟିର ଉର୍ବରତା ମଧ୍ୟ ହ୍ରାସ ପାଇଥାଏ ଏଣୁକରି ଆମେ ରାସାୟନିକ ସାର ବ୍ୟବହାର ନକରି ଗୋବର ଖତ ବା କମ୍ପୋଷ୍ଟ ବ୍ୟବହାର କରିବା ଉଚିତ